ଆମ ଅଞ୍ଚଳର ପ୍ରସିଦ୍ଧ ବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ ସରକାରୀ ବିଦ୍ୟାଳୟ ବେସରକାରୀ ବିଦ୍ୟାଳୟ ସରସ୍ଵତୀ ଶିଶୁ ମନ୍ଦିର ରହିଅଛି ସେମାନଙ୍କ ମଧ୍ୟରୁ ସରସ୍ଵତୀ ଶିଶୁ ମନ୍ଦିର ହେଉଛିି ଅନ୍ୟତମ ସେଠାରେ ବଡ଼ମାନଙ୍କୁ ପ୍ରଣାମ କରାଯାଏ ବୋଲି ଶିଖାଯାଏ ତାଙ୍କୁ ସମ୍ମାନ ତାଙ୍କର ଆଦେଶ ମାନିବା ବୋଲି ଶିଖାଯାଏ ସାନମାନଙ୍କୁ ସ୍ନେହ କରିବା ବୋଲି ଶିଖାଯାଏ ସେଥିରେ ତାଙ୍କର ପରିବେଶ ବେଶୀ ସୁନ୍ଦର ଦେଖାଯାଏ ଆଉ ସେମାନଙ୍କ ଶ ଗୁରୁଜୀ ଗୁରୁମାମାନେ ଶିଶୁମାନଙ୍କୁ ବା ଶିଷ୍ୟମାନଙ୍କୁ ବହୁତ ଆଦର କରନ୍ତି ଆଉ ତାଙ୍କୁ ଶିଖାନ୍ତିକି ବଡ଼ମାନଙ୍କୁ ପ୍ରଣାମ କରିବା ଶିଖାନ୍ତି ଛୋଟମାନଙ୍କୁ ଆଦର କରିବା ଶିଖାନ୍ତି ସନ୍ତୁଷ୍ଟ ଅଛନ୍ତି ବୋଲି କୁହନ୍ତି ଆପଣ ବଡ଼ ସହରରେ ବିଦ୍ୟାଳୟ ସବୁ ପସନ୍ଦ କରନ୍ତି ଆମେ ସବୁ ବିଦ୍ୟାଳୟ ପସନ୍ଦ କରୁ ସେହି ବିଦ୍ୟାଳୟ ଗୁଡ଼ିକ ଆମେ ଉପଲବ୍ଧି ହୋଇ ସେଠାରେ ପାଠ ପଢ଼ି ଆମେ ଉତ୍ତୀର୍ଣ୍ଣ ହୋଇ ସେଥିରେ ଆମେ ଲାଭଦାୟକ ପାଉ ବଡ଼ମାନଙ୍କୁ ସମ୍ମାନ ଦେଉଁ ସାଧାରଣମାନଙ୍କୁ ସ୍ନେହ ଆଦର କରୁ ତାହା ଆମକୁ ଗୁରୁଜୀ ଗୁରୁମାମାନେ ସରସ୍ଵତୀ ଶିଶୁ ମନ୍ଦିରରେ ଶିଖାନ୍ତି